ଗାଁରେ ହେଉ ବା ସହରରେ ହେଉ ସବୁ ଜାଗାରେ ଶ୍ରମିକ ଶିଶୁ ଶ୍ରମିକ ଉଚ୍ଛେଦ ହେଇଯିବ ହିଁ ଠିକ କାରଣ ସମସ୍ତଙ୍କର ସମାନ ଅଧିକାର ଅଛି ସେମାନେ ବି ପାଠଶାଠ ପଢ଼ିକି ଦୁଇ ଅକ୍ଷର ଚାଷୀମାନେ ଇଏ କରିପାରିବେ ଚାକିରି ବି କରିପାରିବେ ନିଜେ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିବେ ବର୍ତ୍ତମାନ ପାଇଁ ଯୁଗ ଅନ୍ଲାଇନ୍ ବି ଯୁଗ ହୋଇଗଲାଣି ଯଦି ଦୁଇ ଅକ୍ଷର ପାଠ ନପଢ଼ିଥିବେ ସେମାନେ କେମିତି କ'ଣ ଅନଲାଇନ୍ରେ ଚାଟିଂ କରିବେ କିମ୍ବା ଅନଲାଇନ ନେଇକି ଯାଇକିରି କେମିତି ମୋବାଇଲ ଇଏ କରିପାରିବେ ତେଣୁ ସେମାନଙ୍କୁ ସୁଯୋଗ ଦିଆଯାଉ ପାଠ ପଢ଼ିବା ପାଇଁ ଶ୍ରମିକ ଯୋଉ ଅଛି ଶିଶୁ ଶ୍ରମିକ ତାକୁ ଉଚ୍ଛେଦ କରାଯାଉ ଗମେଣ୍ଟ ସେଥିପାଇଁ ବହୁତ ସଚେତନ ହେବା ନିହାତି ଦରକାର ଆଉ ଯୋଉମାନେ ଶିଶୁ ଶ୍ରମିକ ଭାବରେ ତାଙ୍କୁ ନେଇଯାଆନ୍ତି ବହୁତ ଧନୀ ଘର ଲୋକମାନେ ସେମାନେ ସହରକୁ ନେଇଯାଆନ୍ତି ତାଙ୍କର ପିଲା ଛୁଆର ସେବା କରିବା ପାଇଁ ତାଙ୍କର କୁକୁର ଫୁକୁର ଜଗିବା ପାଇଁ ତାଙ୍କ ଘରେ ରହିକରି ତାଙ୍କ ଘର ଭଲମନ୍ଦ କାମ କରିବା ପାଇଁ ସେମାନଙ୍କୁ ସେମାନେ ନେଇଯାଆନ୍ତି